ମୋତେ ଟିକିଏ ଇଏ କଟନ୍ ଶାଢ଼ୀ ଦେଖାଅ ଆଉ ପୁରା କଟନର କୁର୍ତ୍ତୀ ଲେଗିନ୍ସ ଆଉ ଜିନ୍ସ ପ୍ୟାଣ୍ଟ ଜିନ୍ସ ଟପ୍ ଏଇସବୁ ଜିନିଷ ନେଇନି ଦେଖାଅ ଆଉ ହଁ କଟନ୍ ଶାଢ଼ୀକା କେତେ ରେଟ୍ ଭିତରେ ଦେଉଛନ୍ତି ଚଏସ୍ ତ ମୋତେ ମୁଁ କରିନି କେତେ ରେଟ୍ ଭିତରେ କେଉଁଟା କେଉଁ ରେଟରେ ଆସୁଛି ଟିକିଏ କୁହ ଆଉ ଡେଲି ୟୁଜ୍ ଶାଢ଼ୀ କଟନ୍ ଶାଢ଼ୀ ସାଢ଼େ ତିନିଶହରୁ ଚାରିଶହ ଭିତରେ ହେଉ ଦେଖାନ୍ତୁ

ଏଇଟା ତ ବୋଧେ ପୁରୁଣା ମଡ଼େଲ ଶାଢ଼ୀ ଭଳିଆ ଜଣା ପଡ଼ୁଛି ଏଇଟା ଏଇ ସାଢ଼େ ତିନିଶହ ଚାରିଶହ ଭିତରେ ଦେବେ ନା ନା ନା ଏଇ ଶାଢ଼ୀ ସବୁ ନେଇକି ଆମ ଗାଁରେ ସବୁ ପିନ୍ଧି ସାରିଲେଣି ଆଉ ହଁ ଏଇଟା ନୂଆ ଆସିଛି କେଉଁଠୁ ଏଗା ସବୁ ଆମର ସେପଟେ ଏଇଟା କେତେ ନେଉଛନ୍ତି ପ୍ରଥମେ କୁହନ୍ତୁ ତ ହଁ ଚଏସ୍ ତ ହେଉଛି ମୋତେ ରେଟଟାକୁ ଆଗେ କୁହ ଏ ବଜେଟ୍ ଦେଖିକରି ଜିନିଷ ନେବା ନା ଆଉ କେତେ ଏତେ ରେଟ୍ କହୁଛନ୍ତି କିସ ଡିସକାଉଣ୍ଟ କେତେ ରଖୁଛନ୍ତି ନା ସେ ମ ଆମ ଗାଁରୁ ସେ ନେଇଥିଲେ ସବୁ ଆଉ ସେ ଆର ଦୋକାନରେ ବି ସେମାନେ ତ ଥାର୍ଟି ଫୋର୍ଟି ପରସେଣ୍ଟ ଡିସକାଉଣ୍ଟର ନେଉଛନ୍ତି ତୁମର ଏଇ ଏତେ କମ କିସ ନାଇ ଏତେ ରେଟ୍ କଲେ ହେବନି ଟିକିଏ ରେଟ୍ କମ କରନ୍ତୁ ନହେଲେ ଆମେ ନେଇ ପାରିବାନି ଆଉ କୁର୍ତ୍ତୀ ଲେଗିନ୍ସ ଜିନ୍ସର ପ୍ୟାଣ୍ଟ ଟପ୍ ମୋ ହଜବ୍ୟାଣ୍ଡଙ୍କ ପାଇଁ ଜିନ୍ସ ପ୍ୟାଣ୍ଟ ନେବି ସାର୍ଟ ନେବି ଝିଅ ପାଇଁ ଲେଗିନ୍ସ କୁର୍ତ୍ତୀ ଆଉ ଟପ୍ ଏଇ ଲେଗିନ୍ସ ଲେଗିନ୍ସ ଆଉ କୁର୍ତ୍ତୀ ଗୁଡ଼ାକ ସବୁ କେତେ ଏଇଗା କଟନର ପିଓର କଟନନା ଏଇ ଗୁଡ଼ା ଏଇଗା ପୁରା କଟନ୍ ନା ଯେଉଁ କୁର୍ତ୍ତୀ ଆଉ ଏଇ ଲେଗିନ୍ସ ଗୁଡ଼ାକ ଜଣା ପଡ଼ୁନି ପିଓର କଟନ୍ ଭଳିଆ ସେଇୟା ତ କଟନ୍ ଭଳିଆ ଜଣାପଡ଼ୁନି ପିଓର କଟନ୍ ଭଳି ହାତକୁ ତ ଲାଗୁଛି କେମିତି ଗୋଟେ ଖସଡ଼ିଆ ଖସଡ଼ିଆ କଟନ୍ ଖସଡ଼ିଆ ଲାଗିବନି ଏଇଗା ରେଟ୍ କେତେରେ ଦେଉଛନ୍ତି ନା ସେ ଦୋକାନରେ ଦୁଇଶହ ଅଢ଼େଇଶହ ଭିତରେ ଏଇରାକ ଆସୁଛୁ ତୁମର ଏଇଠି ପାଂଶ ଭିତରେ କହୁଛ ଏଇ ଡ୍ରେସର ସବୁ ଡିସକାଉଣ୍ଟ କେତେ ରଖିଛନ୍ତି ଶାଢ଼ୀର ସିନା ଥାର୍ଟି ପରସେଣ୍ଟ ହଁ ଟ୍ୱେଣ୍ଟି ହଁ ଟ୍ୱେଣ୍ଟି ପରସେଣ୍ଟ ଡ୍ରେସ୍ ଗୁଡ଼ାରେ କିଛି ଅଫରମଫର ସେ ରଖୁନାହାନ୍ତିନା ଅନ୍ୟ ଦୋକାନମାନେ ସବୁ ଅଫର ରଖୁଛନ୍ତି ଆଉ ହେଉଛୁ ଅଫର କିଛି ରଖୁନାହାନ୍ତି ପ୍ରଭାତ କ୍ଲଥଷ୍ଟୋର୍ର ସିଏ ତାର ଅଫର ଦେଉଛି ଗୋଟେ ଶାଢ଼ୀ ନେଲେ ଗୋଟେ ଫ୍ରି ସେମିତି କିଛି ଅଫର ରଖୁନାହାନ୍ତି

ହେଉ ଏଇଗୁଡ଼ାକ ପ୍ୟାକ୍ କରିଦିଅନ୍ତୁ ଆଉ ଠିକ ରେଟ୍ ସବୁ ଲଗେଇବେ ନେବା